କାର୍ଯ୍ୟକ୍ଷେତ୍ରରେ ବିବାଦ କିମ୍ବା କଠିନ ପରିସ୍ଥିତି ଉପୁଜିଲେ ତାକୁ ଆମକୁ କୌଣସି ବ୍ୟସ୍ତ ବିବ୍ରତ ନହୋଇ ତାର ମୁକାବିଲା କରିବା ପାଇଁ ଆମ ନିଜକୁ ପ୍ରଥମେ ସଜାଗ ରହିବାକୁ ପଡ଼ିବ ଯେଉଁଟାକି ସବୁ ସମାଧାନ ସରଳତାର ସହ ଆମକୁ କରିବାକୁ ପଡ଼ିବ ଯାହାଫଳରେ ଯେତେ ବଡ଼ ବିବାଦ ହେଉ କିମ୍ବା ଯେତେ କଠିନ ପରିସ୍ଥିତି ହେଉ ତାକୁ ଆମେ ବହୁତ ସହଜ ଭାବରେ ପରିଚାଳନା କରିପାରିବା ଯଦି ଆମେ ସରଳତାକୁ ନ ଆପଣେଇ ବ୍ୟସ୍ତ ବିବ୍ରତ ହୋଇ କିଛି କାର୍ଯ୍ୟ କରିବା ତାହେଲେ କାର୍ଯ୍ୟକ୍ଷେତ୍ରରେ ବିବାଦ କିମ୍ବା କଠିନ ପରିସ୍ଥିତି ବଢ଼ିଯିବ ତାର ସମାଧାନର କୌଣସି ବାଟ ମିଳିବ ନାହିଁ